ରୋଷେଇ କରିବା ମତେ ବହୁତ ଭଲ ଲାଗେ ରୋଷେଇ ଚିକେନ୍ ରାନ୍ଧିବା ପାଇଁ ଖାଇବା ପାଇଁ ଯେତିକି ମୋର ସଉକ ନୁହଁ ରୋଷେଇ କରିବା ପାଇଁ ମତେ ସେତେ ବହୁତ ଭଲ ଲାଗେ ଆଉ ଗାଁ ଗାଁରେ ଯେଉଁ ଫିଷ୍ଟ୍ କି ବୋଜି ବିକା ହେଲେ ମତେ ରୋଷେଇ କରିବା ଡାକିଲ ମୁଁ ବହୁତ ପସନ୍ଦ କରେ ରୋଷେଇ କରିବା ପାଇଁ ଡାଲମା କର ଘାଣ୍ଟ କର କି ଖଟା କର ବିଭିନ୍ନ ପ୍ରକାର ରୋଷେଇ ତିଆରି କରିବା ପାଇଁ ମତେ ବହୁତ ପସନ୍ଦ ଲାଗେ ଆଉ ରୋଷେଇରେ ଯେଉଁ କାଟିବା ବା ବଟାବଟି କରିବା ପାଇଁ ଗୋଟେ ପିଲା ଦ ସାଙ୍ଗରେ ରହିକିରି ସେ କଲେ କରିଥିବ ସମସ୍ତେ ବି ରୋଷେଇ କରିବାକୁ ତାଙ୍କ ସହ ମିଶିକିରି କେଉଁଆଡ଼ୁ ଭଲ ଲାଗେ ଆଉ ଖାଇବା ଉପରେ ଯେତେ ଗୁରୁତ୍ୱ ନୁହଁ ରୋଷେଇ କରିକିରି କରିବା ପାଇଁ ମତେ ବହୁତ ପସନ୍ଦ ଲାଗେ ସେଥିପାଇଁ ମୁଁ ଖାଇବାଠାରୁ ରୋଷେଇକୁ ବହୁତ ପସନ୍ଦ କରେ ଆଉ ବିଭିନ୍ନ ପ୍ରକାର ଆଇଟମ୍ ସବୁ ତିଆରି କରିବା ପାଇଁ ବି ମତେ ଭଲ ଲାଗେ ସେ ଜିନିଷ ସବୁ ଜାଣିବା ପାଇଁ ସବୁ ରୋଷେଇକି ଆସିଥିବା ରୋଷେଇ ସବୁ ବଡ଼ ବଡ଼ ଫଙ୍କ୍ସନ୍ରେ ରୋଷେଇ ତାଙ୍କଠାରୁ ଦେଖିକି ମୁଁ ବହୁତ ଜିନିଷ ରୋଷେଇ ଉପରେ ଜାଣିବା ଜାଣେ ଏବଂ ଦେଖେ ତାଙ୍କ ସବୁ କେମିତି ସେମାନେ ତିଆରି କରୁଛନ୍ତି ସେଇଥିରୁ ଦେଖିକି ମୁଁ ବହୁତ ରୋଷେଇ ଉପରେ ଜାଣିଥାଏ ଟିକେ ଟିକେ ସବୁ ଜିନିଷ ବି କରିପାରେ